ହଁ ମୁଁ ରୋଷେଇ କରିବାକୁ ପସନ୍ଦ କରେ ଦିନେ ମୁଁ ନୂଆ ରୂପରେ ଚିକେନ୍ ରୋଷେଇ କରିବା ପାଇଁ ଚେଷ୍ଟା କରିଲି ଚିକେନ୍ କିଣି ଆଣିଲି ଦୋକାନରୁ ତାକୁ ଭଲସେ କାଟି ତାକୁ ଭଲସେ ଧୋଇଲି ଧୋଇ ସାରିଲା ପରେ ହଳଦୀ ଲଙ୍କା ଗୁଣ୍ଡ ତେଲ ଦହି ଲେମ୍ବୁ ଏବଂ ବିଭିନ୍ନ ପ୍ରକାର ମସଲା ଦେଇ ଗୋଳେଇକି ତାହାକୁ ସମୟ ପାଇଁ ରଖିଦେଲି ଏବଂ ମାଟିର ହାଣ୍ଡିରେ ମୁଁ ତିଆରି କରିବା ପାଇଁ ଚେଷ୍ଟା କରି ମାଟି ହାଣ୍ଡିକୁ ଚୁଲି ଉପରେ ବସେଇଲି ଏବଂ ତେଲ ଦେଲି ତେଲ ଦେଇ ସାରିଲା ପରେ ଗରମ ହୋଇସାରିଲା ପରେ ତାହାକୁ ବିଭିନ୍ନ ପ୍ରକାର ମସଲା ସବୁ ପ୍ରସ୍ତୁତ ହେଇଥିଲା ତାହାକୁ ଦେଲି ଏବଂ ଚିକେନ୍କୁ ଘୋଡ଼େଇ ରଖିଥିବା ଚିକେନ୍କୁ କଷିଲି ଏବଂ କିଛି ସମୟ କଷିଲା ପରେ ଘଣ୍ଟେ କିମ୍ବା ଅଧଘଣ୍ଟେ କଷିଲି କଷି ସାରିଲା ପରେ ଚିକେନ୍ ଭଲସେ ହୋଇସାରିଲା ପରେ କଷା ତାକୁ ପାଣି ଦେଲି ଏବଂ ବିଭିନ୍ନ ପ୍ରକାର ମସଲା ଦେଇ ତାକୁ ଚିକେନ୍ ମାଟି ହାଣ୍ଡିରେ ଚିକେନ୍ ପ୍ରସ୍ତୁତ କରିଲି ଏବଂ ସମସ୍ତଙ୍କୁ ଖାଇବାକୁ ଦେଲି ଏବଂ ସେଥିରେ ସ୍ୱାଦ ଜଣା ପଡ଼ିଲା ଆଉ ମତେ ଚାଖିଲି ସେଥିରେ ଭଲ ଲାଗିଲା ଏବଂ ସମସ୍ତଙ୍କୁ ମଧ୍ୟ ଭଲ ଲାଗିଲା